ଗ୍ରାମୀଣ ସମ୍ପ୍ରଦାୟରେ ଖେଳ ଖେଳିବା ଦ୍ୱାରା ମଣିଷ ଶରୀର ଠିକ୍ ରହିଥାଏ ସ୍ୱସ୍ଥ୍ୟ ଠିକ୍ ରହିଥାଏ ଏବଂ ମାନସିକ ଠିକ୍ ରହିଥାଏ ଏହି ଖେଳ ଦ୍ୱାରା ମଧ୍ୟ ଆମର କିଛି ରୋଜଗାର ହୋଇଥାଏ ରୋଗରୁ ମଧ୍ୟ ଲୋକ ମୁକ୍ତି ପାଇଥାନ୍ତି ମନୋରଞ୍ଜନ ବି ହୋଇଥାଏ ଏମିତିରେ ଖେଳ ଦ୍ୱାରା ବି ଆମରି ସଂପର୍କ ବି ବଢ଼ିଥାଏ ଖେଳ ଏକ ଇଏ ମାନେ ଭୋକ ଶକ୍ତି ଭୋକ ବି କରାଇଥାଏ ପାଠ ପଢ଼ାରେ ବି ସାହାଯ୍ୟ କରିଥାଏ ମନ ଫ୍ରି ରହିଲା ଖେଳ ଦ୍ୱାରା ଆମରି ବହୁତ କିଛି ଉପକାର ବି ଏମିତି ହୁଏ ହଁ ଆମରି ଖେଳ ଦ୍ୱାରା ବି ବହୁତ ଏମିତି କି ରୋଗ ବେମାରିରୁ ବି ମୁକ୍ତି ଆମେ ପାଇଥାଉ